ମୁଁ ଗୋଟିଏ ସାର୍ଟ କିଣିଥିଲି ଆମ ଗାଁର ପ୍ରତି ସପ୍ତାହରେ ଗୋଟିଏ ସାପ୍ତାହିକ ହାଟ ହୁଏ ଆଉ ସେହି ହାଟକୁ ଯାଇକି ମୁଁ ସାର୍ଟଟି କିଣିଥିଲି ଆଉ ସେଇଠି ବହୁତ ଜିନିଷ ସାର୍ଟଟା ପୁରା ବହୁତ କମ ରେଟ୍ରେ ମିଳେ ଆଉ ସେଥିପାଇଁ ମୁଁ ହାଟ ସେ ହାଟକୁ ଯାଇକି ସାର୍ଟଟି କିଣିଥିଲି ସାର୍ଟଟି ନୀଳ ରଙ୍ଗର ମୁଁ କିଣିଥିଲି ଦେହକୁ ବି ମୁଁ ଭାବିଲି ଦେହକୁ ବି ବହୁତ ହାଲୁକା ଲାଗିବ ସେଥିପାଇଁ ମୁଁ ସେ ସାର୍ଟ ଟାକୁ କିଣିଥିଲି